ମୁଁ ଯେତେବେଳେ ଛୋଟ ଥିଲି ସତେବେଳେ ଆମେ ବହୁତ ପ୍ରକାରର ନାନା ପ୍ରକାରର ଖେଳ ଆଦି ଖେଳିଥାଉ ମୁଁ ମୋ ସାଙ୍ଗସାଥି ମୋ ଉଚ୍ଚ ଶ୍ରେଣୀ ମୋ ଠାରୁ ଉଚ୍ଚ ଶ୍ରେଣୀର ଭାଇ ଭଉଣୀମାନଙ୍କ ସହିତ ମଧ୍ୟ ଖେଳ ଖେଳିଥାଏ ଆମେ ସମସ୍ତେ ମିଶି ବହୁ ପ୍ରକାରର ଖେଳ ଖେଳି ଥାଉ କୁମାର ପୂର୍ଣ୍ଣିମା ଯଉଦିନ ହୁଏ ସେଇ ସାତ ଦିନଯାକ ରାତିରେ ଅନିଦ୍ରା ହୋଇ ଆମେ ସମସ୍ତେ ଝିଅମାନେ ଖେଳଗୁଡ଼ିକ ଖେଳିଥାଉ ଯେପରିକି ଅନ୍ତାକ୍ଷରୀ ଆମେ ଅନ୍ତାକ୍ଷରୀ ଖେଳିଥାଉ ଆମର ଦୁଇଟି ଦଳ ହୁଏ ସେପଟ ଦଳର ଲୋକ ଏପଟ ଦଳର ଲୋକଙ୍କୁ କିଛି ଏକ ଟାସ୍କ ଦିଅନ୍ତି ଯୋଉଟା ଏପଟ ଦଳର ଲୋକ ପୁରା ନ କରିପାରିଲେ ତାଙ୍କ ଉପରେ ଗୋଟେ ଗେମ୍ ହୋଇଥାଏ ଏହିଭଳି ଭାବରେ ଯାହା ଉପରେ ଶେଷରେ ଅଧିକ ଗେମ୍ ହେବ ସେ ହାରି ଯାଇଥାଏ ଏବଂ ଯାହାର କମ୍ ସେ ଜିତି ଯାଇଥାଏ ଏଇଭଳି ଆମେ ନାନା ରକମର ଖେଳ ଖେଳ ଖେଳୁଥିଲୁ